ଆମର ଯେଉଁ ପଶୁପକ୍ଷୀ ଆମେ ପାଳୁଛୁ ଘରେ ଗାଁରେ ସେମାନଙ୍କୁ ସରକାର ବି ଧର ଆମେ ବଡ଼ ଧରଣର କିଛି କରିବାକୁ ଚାହିଁଲୁ ଧର କୁକୁଡ଼ା ଫାର୍ମ ହେଉ କି ଜର୍ସିଗାଈ ଆଣିକି ବଡ଼ ପନ୍ଦର କୋଡ଼ିଏଟି ଆଣି ରଖିଲୁ କି ଆଠଦଶଟି ରଖିଲୁ ସରକାରଙ୍କ ଠାରୁ ଲୋନ୍ ବି ପାଇପାରୁଛୁ ଆଉ ପଶୁ ନୈତିକ ପଶୁପାଳନ ଇଏକୁ ସମର୍ଥନ କରୁଛନ୍ତି ସରକାରେ ସ୍ଥାନୀୟ ସ୍ତରରେ ଉତ୍ପାଦିତ ହେଉଥିବା ଯେଉଁଠି ସୁବିଧା ଅଛି ଧର ଗାଁମୁଣ୍ଡରେ କରିବାପାଇଁ ଯେ କିଛି ଜାଗା ନେଇକି କିଛି କରିବାକୁ ଚାହିଁଲେ ସରକାରଙ୍କୁ ଦେଖେଇକି ଜାଗା ଅନୁସାରେ ସରକାର ବି କିଛି ସାହାଯ୍ୟ କରୁଚନ୍ତି ଯାହାଦ୍ଵାରା ବି ଆମେ ସବୁ ପଶୁପକ୍ଷୀ ପାଳିପାରୁଛୁ କ୍ଷୁଦ୍ରଚାଷୀ ବି ଉପକୃତ ହୋଇପାରୁଛନ୍ତି ଯେହେତୁ ସରକାରଙ୍କର ସାହାଯ୍ୟ କିଛି ମିଳୁଛି ସେ ଯୋଜନାରେ କିଛି ଆଉ ଅସୁବିଧା ହେଉନାହିଁ କି ତାଙ୍କୁ ବି କିଛି ହାତରୁ ସେମିତି ଫାଷ୍ଟ୍ କରିବାକୁ ପଡ଼ୁନି ଯେହେତୁ ସରକାର ଫାଷ୍ଟ୍ ଦୋଉଛନ୍ତି ଲୋନ୍ ପଛେ ଦିଅନ୍ତୁ ଆମେ ଆସ୍ତେ ଆସ୍ତେ ସୁଜୁଛୁ କିନ୍ତୁ ସେଇ ଯେଉଁ କ୍ଷୀର ବି ଯେତବଳେ ଗାଈ ଦେଉଛି ଓମଫେଡ଼ର ସୁବିଧା ଅଛି ଓମଫେଡ଼ ନେଇ ବିକ୍ରି କରିପାରୁଛୁ ଓମଫେଡ଼ରୁ ଉପକୃତ ହୋଇପାରୁଛୁ କ୍ଷୀର ବିକିକି ପଇସା କରିପାରୁଛୁ ଯେତେ ଗାଈ ରଖିଲେ ବି ଅସୁବିଧା ନାଇଁ ହେଲେ କୁକୁଡ଼ା ଫାର୍ମ ବହୁତ ସପ୍ଲାଏ ହେଉଛି ଅଣ୍ଡା କୁକୁଡ଼ା ମାଂସ ସବୁଆଡ଼କୁ ଯାଇପାରୁଛି ସେସବୁର ସୁବିଧା ହୋଇପାରୁଛି ଆମର ଯେହେତୁ ସରକାର ସାହାଯ୍ୟ କରୁଛନ୍ତି ବୋଲି ଆମେ ଉପକୃତ ହୋଉଛ ଏଇ ବୃତ୍ତି ଗୁଡ଼ାକ ଠିକ୍ ଠାକ୍ ରହିଲେ ସରକାରଙ୍କ ଦ୍ୱାରା ଆମେ ବି ସବୁକିଛି କରିପାରିବୁ ଏମିତି ଆମର ସରକାର ଆମକୁ ସାହାଯ୍ୟ ସବୁଥିରେ ସବୁ କରିପାରୁଛନ୍ତି ଉପଭୋକ୍ତା ମାନଙ୍କୁ ଉପଭୋକ୍ତା ମାନେ ସ୍ଥାୟୀ ଭାବରେ ଖୁସି ଖୁସି ହେଉଛନ୍ତି ସରକାରଙ୍କର ଏଇ ଯେଉଁ ଇଏ ଗୁଡ଼ାକ ପାଇଁ ସାହାଯ୍ୟ ପାଇଁ ସରକାର ବହୁ କ୍ଷେତ୍ରରେ ସାହାଯ୍ୟ ଯେମିତି ମାଛଚାଷ ମାଛଚାଷ ବି କରାହେଉଛି ଛୋଟ ଛୋଟ ଅଲଗା ଚାଷ ବି ବାଡ଼ି ଘରରେ ବି ଚାଷ ମାନେ ଉପକୃତ ହୋଇପାରୁଛନ୍ତି ଗଛ ଫଛ ଲଗେଇ ତାକୁ ବି ଚାଷ କରୁଛନ୍ତି ଫଳ ସ୍ୱରୂପ କିପରି ପାଳନ ସବୁ ପ୍ରକାରରୁ ସରକାରଙ୍କର ସୁଯୋଗ ଅଛି ଏମିତି ଚାଷ କଲେ ବି ତା'ର ଧାନ କଲେ ବି ତା'ର କେଉଁ ଧାନ କେମିତି କ'ଣ ଭଲ ଫଳିବ ସେଇ ଅନୁସାରେ ଋଣ ଆଣିବା ମଞ୍ଜି ବିହନ ଆଣିପାରିବ ପକେଇପାରିବ ମାଛଚାଷ କଲେ ବି ସେମିତି ଆଣିପାରିବ ଅଲଗା ଜାଗାରୁ ସରକାରଙ୍କ ଦ୍ୱାରା ସବୁକିଛି ମିଳିପାରୁଛି ସରକାରଙ୍କ ଦ୍ୱାରା ସବୁକିଛି ଉପକୃତ